ମୋ ଘର ହଉଛି କେନ୍ଦ୍ରାପଡ଼ା ମୁଁ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ବାସିନ୍ଦା ମୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁତ ପର୍ଯ୍ୟଟନ ସ୍ଥଳୀ ରହିଛି ଲୋକମାନଙ୍କୁ ଆକର୍ଷଣ କରେ ଯାହାପାଇଁ ବାହାରୁ ବାହାର ବିଦେଶ ଦେଶ ବିଦେଶରୁ ଲୋକମାନେ ମଧ୍ୟ ଶୀତ ଦିନେ ବୁଲିବାକୁ ଆସନ୍ତି ଏବଂ ସେଥିମଧ୍ୟରୁ ରହିଛି ଆମର ବଳଦେବ ଜୀଉ ଯିଏକି ସାକ୍ଷାତ ଦେବତା ରୂପେ ଅଛନ୍ତି ଏବଂ ଆଳିର ରାଜା ସେଇ ରାଜ ରାଜଉଆସ ଆଉ ରାଜ କନିକାର ପ୍ୟାଲେସ୍ ବହୁତ ରହିଛି କାରଣ ସେଠିରେ ପୂର୍ବତନ ରାଜାମାନଙ୍କର ସ୍ମୃତି ରହିଛି ଏବଂ ଭିତରକନିକା ରହିଛି ଡାଙ୍ଗମାଳ ରହିଛି